ଦେଖନ୍ତୁ ଆମେ ବର୍ତ୍ତମାନ ଗାଁରେ ଅଛୁ ଗାଁରେ ମାନେ କି ଆମ ଆଖପଖରେ ଯେମିତି ସବୁ ଗାଁ ଅଛି ସବୁଗୁଡ଼ାଏ ସ୍ଥାନରେ ପାଣି ବା ଜଳର ସବୁକିଛି ସୁବିଧା ହେଲାଣି ମାତ୍ର କି ସବୁ ପ୍ରାୟତଃ ସବୁ ଗାଁରେ ଆମର ପାଣି ଟାଙ୍କି ମଧ୍ୟ କାର୍ଯ୍ୟକାରୀ ହେଲାଣି ସେଥିପାଇଁ ଘରେ ଘରେ ସରକାର ପାଣି ମଧ୍ୟ ପହଞ୍ଚେଇ ଦେଲେଣିି କିନ୍ତୁ କିନ୍ତୁ ଆମ ଆମେ ମଧ୍ୟ ସେଇ ପା ଆମେ ମଧ୍ୟ ସେଇ ଟ୍ୟାପ୍ ପାଣି ଏବେ ବ୍ୟବହାର କରୁଛୁ କାହିଁକି ନା ଆଗରେ ଆମର ବି ସେଇ ପାଣି ପାଇଁ ବହୁତଗୁଡ଼ାଏ ଅସୁବିଧା ହେଉଥିଲା ଏବଂ ଆମେ ପୋଖରୀ ହଉ କିମ୍ବା ନଦୀକି ନଳକୂଆଉରୁ ପାଣି ଆଣି ବ୍ୟବହାର କରୁଥିଲୁ କିନ୍ତୁ ଏବେ ଏବେ ସରକାରଙ୍କ ସହଯୋଗ ଦ୍ୱାରା ଆମ ଘରେ ପାଣି ପହଞ୍ଚିଲା ଏବଂ ଏହି ଟ୍ୟାପ୍ର ପାଣି ପାଣି ପରିଷ୍କାର ହୋଇଥାଏ ଓ ସେ ତାଦ୍ୱାରା ଆମକୁ କିଛି ରୋଗ ମଧ୍ୟ ହେଉନାହିଁ